ହଁ ମ୍ୟାଡ଼ାମ କୁହନ୍ତୁ ହଁ ମ୍ୟାଡ଼ାମ କୁହନ୍ତୁ କେଉଁ ଉପରେ ନେବେ ହଁ ମ୍ୟାଡ଼ାମ ଅଛି ଡେଲି ଯିବା ଆସିବା ର ଅଛି ଯେଉଁଟା ଆମର ପାଣି ୟୁଜ୍ ବ୍ୟବହାର କରିପାରିବେ ଆଉ ଡେଲି ଯିବା ଆସିବାର ଏଇଟା ବି ଅଛି ଯେଉଁଟା କି ପାଣି ପଡ଼ିଲେ ନଷ୍ଟ ହେଇଯିବ କିନ୍ତୁ ବହୁତ ଦିନ ଯିବ ଆପଣ କେଉଁ ଉପରେ ନେବେ କୁହନ୍ତୁ ହଁ ଇଏ ସ୍ଲିପର ନେଇଯିବେ କି ନହେଲେ

ପାଣି ରେ ଯିବା ଆସିବା କରିବେ ଯଦି ସ୍ଲିପର ନେବେ ଠିକ୍ ଅଛି ସେଇଟା ପାଣି ରେ ଯିବା ଆସିବା କରିହେଇଯିବ କିନ୍ତୁ ବେଳେବେଳେ ଖସି ଯିବା ନା ତ ଭଲ ଚପଲ ଟିକେ ଅଧିକ ଦାମ ର ନେଇଥିଲେ ଭଲ ହେଇଥାନ୍ତା ଯେମିତି କି ପାଣି ପଡ଼ିପାରିବ ଟିକେ ହିଲ୍ ଫିଲ ଥିବ ବେଶିବି ହିଲ୍ ନାହିଁ ଆପଣ ଯେମିତି ଯାଇପାରିବେ ସବୁଦିନ ଚାଲିପାରିବେ ସେ ଉପରେ ନେଇଥାନ୍ତେ ନହେଲେ ଆମର ଅଛି ସୁ ଅଛି ହାଫ୍ ସୁ ଅଛି ସେହି ଉପରେ ନେଇ ପାରିଥାନ୍ତେ ସେହି ଗୁଡ଼ାକୁ ବି ଡେଲି ପିନ୍ଧୁଛନ୍ତି ଆଜିକାଲି ତ ଦେଖିଥିବେ ହଁ ସେଇଟା ଅଳ୍ପ ପଇସା ରେ ଆସିଯିବ ଯେଉଁଟା ଆପଣ କହୁଛନ୍ତି ସେଇଟା ଆସିଯିବ ଅଳ୍ପ ପଇସା ରେ ନା କଣ କହୁଛନ୍ତି ଆଉ କେଉଁ'ଟା ନେବେ ନା କଣ ହାଫ୍ ସୁ ପସନ୍ଦ ନାହିଁ ତ ଆପଣ ସେ ଯେଉଁ ୱାଟରପୃଫ ବାଲା ନେଇଯିବେ ଆଉ କିଛି ଦେଖିବେ ନା କଣ ସାତ ନମ୍ବର ଓହୋ ସାତ ନମ୍ବର ତ ଦେଖିବାକୁ ପଡ଼ିବ ହଉ ଟିକେ ଜଗନ୍ତୁ ଦେଖଉଛି ମ୍ୟାଡ଼ାମ ଆଉ କଣ ପୁଅ ଝିଅ ପାଇଁ ଆଉ ଆପଣଙ୍କ ସ୍ୱାମୀ ଙ୍କ ପାଇଁ କି କଣ ନେବେ ନା କଣ ନା ଆପଣଙ୍କ ପାଇଁ ହିଁ ନେବେ ଆଉ ଦେଖିକି ଟିକେ ପଳେଇଥାନ୍ତୁ ଆଜ୍ଞା ଙ୍କ ପାଇଁ ବି ଛୁଆମାନଙ୍କ ପାଇଁ ବି ଏବେ ନୁଆଁରେ ବହୁତ ଜିନିଷ ଆସିଛି ଛୁଆମାନଙ୍କର ବହୁତ ସୁନ୍ଦର ସୁନ୍ଦର ଆସିଛି ହଉ ମ୍ୟାଡ଼ାମ ଠିକ୍ ଅଛି